ଆମ ଅଞ୍ଚଳରେ ସରକାର ବହୁତ କିଛି ଏମିତି ବହୁତ ସାହାଯ୍ୟ କରେ ଯେମିତିକି ଆମ ଅଞ୍ଚଳରେ ଚାଉଳ ଆମ କଲେକ୍ଟର୍ ଚାଉଳ ଦେଉଛି ଏମିତି ରାସ୍ତା ପାଇ ରାସ୍ତା ପାଇଁ ମିଶା ସୁବିଧା କରୁଛି ଆମ ଗାଁ ଅଞ୍ଚଳରେ ପାଣି ପିଇବା ପାଇଁ ଟ୍ୟାଙ୍କ୍ର ସୁବିଧା ମିଶା କରୁଛନ୍ତି ଆଉ ଆମର ଘରେ ଘରେ ଏସବୁ କିଛି କିଛି କାର୍ଡ଼୍ ମିଶା ଅଛି ସରକାର ଦେଉଛି ଆଉ କାଳିଆ ଯୋଜନା ଏମିତି ଏମିତି ବହୁତ ଯୋଜନା ଅଛି ତାହିଁରେ ବହୁତ କିଛି ହେଲ୍ପ୍ କରୁଛି ସରକାର ଯେମିତିକି ଆମ ରାସ୍ତାରେ ଗାଁର ରାସ୍ତା ଖରାପ ଥିଲା ଗାଁର ରାସ୍ତା ପାଇଁ ମିଶା ସରକାର ଟିକିଏ ସାହାଯ୍ୟ କଲା ରାସ୍ତା ବନାଇଦେଲା ଆମ ଗାଁରେ ପାଣି ଟ୍ୟାଙ୍କ୍ ବନାଇଦେଲା ଆମ ଘର ଘର ଘରେ ସବୁ ଲୋକଙ୍କ ଗାଁ ଲୋକଙ୍କୁ ଘରେ ଘରେ ଘର ଦେଲା ବାସ କରିବା ପାଇଁ ସରକାର ଏମିତି ସବୁ ସାହାଯ୍ୟ କରୁଛି ଆଉ ବହୁତ ବହୁତ ଜିନିଷ ଅଛି ସାହାଯ୍ୟ କରୁଛି ଏ